ତ ଆମେ କେନ୍ତାକିରି ଅନ୍ୟ ଜଣଙ୍କନ କଥା ହେଇପାର୍ମା ବା ଯୋଗାଯୋଗ କରିପାର୍ମା ଯଦି ଆମେ ଓଡ଼ିଆ ଭାଷା କହୁଛୁ ତ ଆମର୍ ଓଡ଼ିଆ ଭାଷା ଜିନ୍ ଅଛି ସମସ୍ତେ ବୁଝିପାରୁଚନ୍ ଯଦି କୌଣସି ବିଦେଶୀ ଲୋକ ଧରନ୍ ପଳେଇଲେ କି କୌଣସି ଇଂରେ ଇଂରେଜୀ କହୁଥିବା ବା ଇଂଲିଶ କହୁଥିବା ଜଣେ ଯଦି ପଳେଇଲା ଆମେ ତା ସାଙ୍ଗ କେନ୍ତାକରି କଥା ହେବା ତ ଆମେ ଯଦି ଓଡ଼ିଆ ଭାଷା କହିମା ସେ ବୁଝିନି ପାରେ ତାର ତ ଲେଙ୍ଗୁଏଜଟା ହଉଛି ଇଂଲିଶ ତାର ମାତୃଭାଷାଟା ହଉଚି ଇଂଲିଶ ତ ଆମେ କାଣା କର୍ମା ନା ଆମେ ତାହାକେ ଇ ସାରାରେ ବୁଝାବାର୍ ଲାଗ ଚେଷ୍ଟା କର୍ମା ତ ଆମେ ଯେତେବେଳେ ତାହାକେ ଇସାରାରେ ବୁଝାବାର୍ ଲାଗି ଚେଷ୍ଟା କରମା ସେ ବୁଝିଯିବା କାହିଁକିନା ଇସାରା ଭାଷା ଯେନ୍ ଗୁଟେ ଅଛେ ବା ଠରା ନରା ଭାଷା ଯେନ୍ ଅଛି ସେ ଭାଷା ସମସ୍ତେ ବୁଝିପାର୍ସନ୍ଁ ତ ଓଡ଼ିଆ ଭାଷା ଆମର ମଦର ଲେଙ୍ଗୁଏଜ ବା ଆମର ମାତୃଭାଷା ହଉଛି ଓଡ଼ିଆ ଓ ତାର ମାତୃଭାଷା ହଉଚି ଇଂଲିଶ ତ ଦୁଇ ଲୋକର୍ ଭିତରେ କମ୍ୟୁନିକେସନ ଠିକ୍ ରହିନିପାରେ ତ କାଣା କର୍ମା ନା ଦୁଇ ଲୋକ ଠରା ନରା ଭାଷା ହିସାବରେ କଥା ହେଲେ କଥା ହେଇ ପାରମେ